କଥାରେ ଅଛି ଓଡ଼ିଆ ଘରେ ଅନେକ ରୀତିନୀତି ଅଛି ସେଥିମଧ୍ୟରେ ଗୋଟିଏ ନବଜାତ ଶିଶୁମାନଙ୍କ ପାଇଁ ମଧ୍ୟ ଅନେକ କିଛି ବିଧି ବ୍ୟବସ୍ଥା ରହିଅଛି ଯଥା ପିଲା ଜନ୍ମ ହେବାର ଛଅ ଦିନ ପରେ ଷଷ୍ଠୀ ପୂଜା ଏବଂ ବାର ଦିନ ପରେ ବାର ରାତ୍ର ମଧ୍ୟ ପାଳନ କରାଯାଏ ତାଦ୍ଵାରା ଏକୋଇଶ ଦିନ ପରେ ଏକୋଇଶିଆ ଏବଂ ନାମକରଣ ମଧ୍ୟ କରାଯାଏ ଏହି ଦିନ ଗୁଡ଼ିକରେ ଲୋକମାନଙ୍କ ମନରେ ଆନନ୍ଦର ଲହରି ଖେଳିଯାଏ ଯାହାଫଳରେ ସେମାନେ ବହୁତ ଖୁସି ମଧ୍ୟ ହୋଇଥାନ୍ତି ଏବଂ ଏହି ଦିନ ଗୁଡ଼ିକରେ ସେମାନେ ବହୁତ କିଛି ଆୟୋଜନ ମଧ୍ୟ କରିଥାନ୍ତି ଯଥା ପୂଜାପର୍ବ କରିବା ଏବଂ ଭୋଜି ଦେବା ସେମାନଙ୍କ ମତରେ ଗୋଟେ ନବଜାତ ଶିଶୁ ହେଉଛି ଭଗବାନଙ୍କର ରୂପ ସେଥିଲାଗି ସେ ତାଙ୍କୁ ସ୍ଵାଗତ ଜଣାଇବା ପାଇଁ ଏସବୁ ରୀତିନୀତି ରଖିଅଛନ୍ତି ସେଥିପାଇଁ ମଧ୍ୟ ସେ ବହୁତ କିଛି କରୁଛନ୍ତି ଏବଂ ଶିଶୁର ଛଅ ମାସ ପରେ ଅନ୍ନପ୍ରସନ ପାଇଁକା ବହୁତ କିଛି ଆୟୋଜନ କରାଯାଏ ପ୍ରଥମଥର ପାଇଁ ସେ ଅନ୍ନ ଖାଏ ସେଥିପାଇଁ ଏହାକୁ ଅନ୍ନପ୍ରସନ କୁହାଯାଏ ଏବଂ ତେଲ ମାଲିସ୍ କରିବା ଦ୍ୱାରା ଶିଶୁର ଶରୀରର ଶକ୍ତ ହୁଏ ଏଥିପାଇଁ ମଧ୍ୟ ଏହାକୁ ତେଲ ମାଲିସ୍ ମଧ୍ୟ କରାଯାଏ ବହୁତ କିଛି ରୀତିନୀତି ଅଛି ଓଡ଼ିଆ ଘରେ କରିବା ପାଇଁକା ଏବଂ ସମସ୍ତେ ମଧ୍ୟ ବହୁତ ଧୁମଧାମ ସେ ଦିନ ଗୁଡ଼ିକୁ ପାଳନ କରନ୍ତି